ମୋର ଗୋଟେ ଆମ ଘରେ ଟିକେ ପ୍ରୋବ୍ଲେମ୍ ଅଛି ମ୍ୟାଡ଼ାମ୍ ସେ ଗୋଟେ ମାନେ ୱାଶିଂ ମେସିନ୍ ଅଛି ସେ ୱାଶିଂ ମେସିନ୍ଟା ଟିକେ ପ୍ରୋବ୍ଲେମ୍ ଅଛି ଅକ୍ଚ୍ୟୁଆଲି ଆଗରୁ ଚଲଉଥିଲୁ ଠିକ୍ ଥିଲା ଏବେ କେଇଦିନ ଥିଲା କ'ଣନା ମାନେ ପ୍ଲଗ୍ ଦେଇକି ସୁଇଚ୍ ଦେଲାବେଳକୁ ଆଉ ହାତ ତା ଭିତରେ କ'ଣ ଟିକେ ପ୍ରୋବ୍ଲେମ୍ ଅଛି ଆଉ ଟିକେ ପ୍ରୋବ୍ଲେମ୍ ଅଛି ଟିକେ ଦେଖିଦେଲେ ଭଲ ହୁଅନ୍ତା ଆପଣ କେଉଁଠି କ'ଣ ରହୁଛନ୍ତି କୁହନ୍ତୁ ମୁଁ ଆଡ୍ରେସ୍ ଦେବି ଆପଣ ଆସି ପହଞ୍ଚିଯିବେ ପହଞ୍ଚିକି ଦେଖିଦେବେ ଆସିପାରିବେ ଶୁଣନ୍ତୁ ଆପଣ ଦେଖିଦିଅନ୍ତୁ ଦେଖିଗଲା ପରେ କ'ଣ କ'ଣ ଦରକାର ପଡ଼ିବ ଯାହା ଦରକାର ମତେ ଲେଖିଦେଲେ ମୁଁ ଆଣିବି ଆଉ ଆପଣ ସେଇ ହିସାବରେ ତାକୁ ଫିଟିଂ କରିବେ ତା'ପରେ ଆଉଥରେ ଚଲେଇକି ଦେଖିବା ଠିକ୍ ଅଛି କି କ'ଣ

ନା କେମିତି ସେ ମାନେ ମେସିନ୍ ୱାଶିଂ ମେସିନ୍ ଖରାପ ଅଛି କି ଆମର ବୋର୍ଡ଼ରେ ବି ପ୍ରୋବ୍ଲେମ୍ ହେଇଥିବ ବୋର୍ଡ଼ରେ ବି ଚେକ୍ ଭଲ ହୁଅନ୍ତା ଠିକ୍ ଅଛି ମୁଁ ବ୍ୟସ୍ତ ରହୁଛି ଟିକେ ଆପଣ କେତେବେଳେ ଆପଣଙ୍କୁ କଣ୍ଟାକ୍ଟ କରିବେ କୁହନ୍ତୁ ତା'ପରେ ମୁଁ ଆଉ ମୁଁ ଆଉ କ'ଣ କହୁଛି ଆପଣ ଟିକେ ଆସି ଦେଖିଦେଲେ ଭଲ ହୁଅନ୍ତା ଅକ୍ଚ୍ୟୁଆଲି କ'ଣ କ'ଣ ଦରକାର ଦେଖିଦେଲେ ଗୋଟେ କନଫର୍ମ ହେଇଯାଆନ୍ତା ସେମାନେ ଯେଉଁ ୱାଶିଂ ମେସିନ୍ ୱାରିଙ୍ଗ୍ କେଉଁଠି ସର୍ଟ ଥିବା ଲାଗୁ ଲାଗୁଛି ପୁରା ବଡ଼ିଟା ସଟ୍ ହେଉଛି ୱାଶିଂ ମେସିନ୍ ୱାଶିଂ ମେସିନ୍ ଯେଉଁ ୱାରିଙ୍ଗ୍ ହଉନି ନା ସଟ୍ ସଟ୍ ସଟ୍ ନହେଲେ ମାନେ କରେଣ୍ଟ୍ ମାରିବନି ନା ମତେ ଲାଗୁଛି ଠିକ୍ ଅଛି ମୁଁ ସୁବିଧାରେ ସୁବିଧା ଦେଖି ନା ଆଗ ୱାଶିଂ ଆଗ ୱାଶିଂ ରଖିଦିଅନ୍ତୁ ତା'ପରେ ବାକି ଜିନିଷ ପରେ ଦେଖିବା ହେଲା ଏ ବର୍ତ୍ତମାନ ୱାଶିଂ ମେସିନ୍ ଦେଖିଦେଲା ପରେ ତା'ପରେ ଦେଖିବା ଆଗ ଟ୍ରାଲ୍ କ'ଣ ହେଉଛି ବୋର୍ଡ଼ ଫୋର୍ଡ଼ ଯାହା ଦେଖିବା କରିବା ଇଏ କରିବା ଠିକ୍ ଅଛି ହଉ ମ୍ୟାଡ଼ମ୍ ହଁ ହଁ ମ୍ୟାଡ଼ମ୍ ମୁଁ ରଖୁଛି ହେଲା ମୁଁ କେତେବେଳେ କଲ୍ କଲେ ଆପଣ ଆସିବେ ଆଉ ହଉ ରଖୁଛି ମ୍ୟାଡ଼ମ୍ ହେଲା